ପଶୁପାଳନ ଆମ ଘରେ ଆମେ ପଶୁପାଳନ କରୁ ଗାଈ ଗାଈ କ୍ଷୀର ଦିଏ କ୍ଷୀରରୁ ଦହି ହୁଏ ଦହିରୁ ଲହୁଣୀ ହୁଏ ଲହୁଣୀରୁ ଦହିରୁ ଛେନା ହୁଏ ଲହୁଣୀରୁ ଘିଅ ହୁଏ ଏହିସବୁ ଜିନିଷ ସବୁ ଆମେ ଖାଉ ଆକୁ ବି ଖାଇ ଖାଇକିରି ଆଉ ଯାହା ବଳେ ବା ଯାହା ଆବଶ୍ୟକଠାରୁ ଅଧିକ ଉତ୍ପାଦାନ ହୁଏ ତାହାକୁ ଆମେ ବାହାରେ ବା ବଜାରେ ବିକ୍ରି କରୁ ଏହିସବୁ ଜିନିଷ ବିକ୍ରି କରି ଆମେ ପଇସା ରୋଜଗାର କରୁ ଗାଈ ଆମକୁ ଏହିସବୁ ଉପକାର ଏଇ ଜିନିଷ ବିକ୍ରି କରି ଆମେ ଗାଈଠାରୁ ଅଧିକ ଲାଭବାନ ହୋଇଥାଉ ଗାଈ ଆମେ ଘରେ ରଖିଥାଉ